ହ୍ୟାଲୋ ମୁଁ ତାଳକଣିରୁ ସୁମନ୍ତ ବରାଡ଼ କହୁଚି ମୁଁ ନୟାଗଡ଼ର ଜଗନ୍ନାଥ ଏଜେନ୍ସି ସହ କଥାବାର୍ତ୍ତା କରୁଛି ତ ମୁଁ ଆପଣଙ୍କର ଜଣେ ନିୟମିତ ଗ୍ରାହକ ଅଟେ ଆମେ ଏଇ ତିନି ଚାରି ଦିନି ପାଇଁ କିଛି ଜାଗା ବୁଲିବାକୁ ଚାହୁଁଛୁ ଆପଣଙ୍କର ଏଜେନ୍ସିରେ ଗାଡ଼ି ଖାଲି ଅଛି ନା ବୁକିଂ ଅଛି କେଉଁ ଗାଡ଼ି ଅଛି ବସ୍ ଛୋଟ ବସ୍ ଅଛି ନା କାର୍ ନା ବୋଲରୋ ଖାଲି ଅଛି ଆଉ କେତେ ବସ୍ ନେଲେ କେତେ ଟଙ୍କା ଦେବାକୁ ହେବ ଆଉ ବୋଲେରୋ ନେଲେ କେତେ ଟଙ୍କା ଦେବାକୁ ହେବ ଆପଣ ଏତେ ଟଙ୍କା କ'ଣ କହୁଛନ୍ତି ଯଦି କିଛି ଟଙ୍କା କମ୍ କରିବେ ମୁଁ ଖୁସି ହେବି